ହଁ ମୁଁ ରୁପେ ଆଉ ଭିସା କାର୍ଡ଼ ବିଷୟରେ ଜାଣିଛି ଏହା କାରବାରରେ ମୋତେ ସାହାଯ୍ୟ କରେ ଯେମିତି ଆମେ କାର୍ଡ଼ ମାଧ୍ୟମରେ ପେଟ୍ରୋଲ ଆଣୁଛନ୍ତି ଆମେ ଦୋକାନକୁ ପେଟ୍ରୋଲ ଆଣୁଛନ୍ତି ବିକ୍ରି କରିବାପାଇଁ ସେଠି ଆମେ ପଇସା ଦେବାପାଇଁ ସେଠାରେ ସେମାନେ ପେଟ୍ରୋଲ ରେ ଛୋଟ ଏ ଟି ଏମ ରଖନ୍ତି ସେଥିରେ ଆମେ କାର୍ଡ଼କୁ ଭରିକରି ସେଥିରୁ ପଇସା ସେଥିରେ ଯେତିକି ଟଙ୍କା ଦେବାର ଅଛି ସେତିକି ସେଇଠି କାଟିଦିଅନ୍ତି ସେମିତି ଆମେ ଖାଇବା ଗୋଟେ ଏଇଠିକି ଯାଉଛନ୍ତି ଆମେ ଖାଇବାପାଇଁ ସେଠି ଆମର ପଇସା ଧରିନାହାଁନ୍ତି ସେଥିପାଇଁ ଆମେ କାର୍ଡ଼ ଧରିଛନ୍ତି ଭିସା ହଉ କିମ୍ବା ରୁପେ ହଉ ଆମେ ସେଇ କାର୍ଡ଼ ମାଧ୍ୟମରେ ଅ ପାଖରେ ଏ ଟି ଏମ ଥିଲେ ଆମେ ଏଟିଏମରୁ ପଇସା ବାହାର କରିକି ସେଠାରେ ଦେଇଥାଉ